ମୋ' ଘର ପାଖରେ ଥିବା ପାଞ୍ଚ ଜଣ ପଡ଼ୋଶୀଙ୍କ ନାମ ବୁଲା ବିହାରୀ ବେହେରା ନୀଳ କଣ୍ଠ ରଣା ସାଧୁ ଚରଣ ସେଠି ବୃନ୍ଦାବନ ମହାପାତ୍ର ନାରାୟଣ ବରାଡ଼